ଭାରତୀୟ ଗଣମାଧ୍ୟମ ହେଉଛି ଆମର ଏକ ଅଙ୍ଗ ଯାହାଦ୍ୱାରାକି ଆମେ ଦେଶ ଦୁନିଆ ବିଷୟରେ ଖବର ପାଇଥାଉ ଏବଂ ଏହା ସବୁବେଳେ ଏହାର ତଥ୍ୟ ସବୁବେଳେ ସଠିକ୍ ହୋଇଥାଏ କିଛି ପ୍ରସିଦ୍ଧ ଖବରକାଗଜ ତଥା ନିୟୁଜ ମଧ୍ୟରେ ମୋର ପ୍ରସିଦ୍ଧ ଖବରକାଗଜ ହେଉଛି ସମ୍ବାଦ ଏହିଠିରେ ସବୁବେଳେ ସବୁବେଳେ ତଥ୍ୟ ଏବଂ ଘଟଣା ଗୁଡ଼ିକ ସତ ହୋଇଥାଏ ଏବଂ ନିୟୁଜ ଚ୍ୟାନେଲ ମଧ୍ୟରେ ଓଟିଭି ଏବଂ କନକ ଟିଭି ହେଉଛି ମୋର ପ୍ରିୟ କାରଣ ଏହିଠିରେ ମଧ୍ୟ ଯାହା ଦେଖାନ୍ତି ଏବଂ ଯେଉଁ ତଥ୍ୟ ଦେଇଥାନ୍ତି ତାହା ସବୁବେଳେ ସତ୍ୟ ହୋଇଥାଏ